ହ୍ୟାଲୋ ବୁଲିବାକୁ ଯିବୁ

ପଡ଼ୋଶୀ ମୁଁ ପଡ଼ୋଶୀ ପରା ହଁ ହଁ ହଁ ଏ

ଆଉ ସେଇଠି କ'ଣ ପ୍ରୋଗ୍ରାମ୍ ହେଉଛି ଯେ ଆସୁଛିକି ଆମେ ଗୋଟେ ହଁ ଆମେ ବଢ଼ିଆ ତ ଏବେ ତ ଆମ ଘର ଲୋକ ସେ ଭାଉଜ ଫାଉଜ ସବୁ ଯିବେ କହୁଛନ୍ତି କ'ଣ କରିବା ଗାଡ଼ି ଭଡ଼ା କରୁଛି ସେ କେତେ କ'ଣ ନେବ କ'ଣ ନବ କ'ଣ

ଯାତ୍ରାରେ ତ ସେଠି କ'ଣ ଦୋକାନ ଭଲ ବସିଥିବ ନାଇଁ କି ଆଉ ମିନା ବଜାର ଫିନା ବଜାର ଆସିଛି ହଁ ଆଉ ସୁନା ରୂପା ଦୋକାନ ଆସିଛି ଥିବ ବୋଧେ ଯେ କହୁଥିଲେ ଯେ ସୁନା ରୂପା ଦୋକାନ ଥିଲେ କାନର'ଟା ନାକର'ଟା କିଣିବି କହୁଛନ୍ତି ତ

ଆଉ ସେ ଓ ମାର୍କେଟ୍ ବସିଛିନା ସେ ସେମାନେ ତ ସେ କାନର୍'ଟା ନାକର୍'ଟା ମୁଦିଫୁଦି ସବୁ କିଣିବେ କହୁଛନ୍ତି ଆଉ ସେ ବଣ୍ଡା ମାନେ ପିନ୍ଧା ମାଳିଫାଳି ବାହାରୁଛି ସେଠି ସେଇଟା ବସି ଥିବ ଆଉ ଗାଡ଼ି ଶୁଣ ଶୁଣ ଏ ଗାଡ଼ି ଗୋଟେ ଭଡ଼ା କେତେ କହୁଛି କାହା ପାଖରେ ତୁ ସେଇଟା ଟିକେ ବୁଝ୍ ଇଏ କର୍ ତ ବୁକିଂ କରେ ବୁକ୍ କରେ କେତେ ଟଙ୍କା ନେଉଛି ମୋତେ ଫୋନ୍ କରି କହିବୁ ହେ ବୋଲରୋଟା କଲେ ଲୋକମାନେ ଟିକେ ବେଶୀ ହେଉଛୁ ନା ବୋଲେରୋ ଟିକେ ଲୋକ ବେଶୀ ଯିବ ଆଉ ହଁ ହଁ ଫୋନ୍ କର ବୁଝ ବୁଝିକି ନାଇ ଫୋନ୍ କର ଆମ ଘର ଅଛି ସାତ ଲୋକ ଆଉ ତମ ଘର କେତେ ଲୋକ ହଁ ସାତ ଚାରି ଏଗାର ଲୋକ ହେଇଯିବ ଗୋଟେ ହଁ ହଁ ହଁ ଫୋନ୍ କରି ପଚାରେ କେତେ ଟଙ୍କା ନେବ ସେଇଟା ହଁ ପଚାରେ ପଚାରେ ହଁ ପାଞ୍ଚ ମିନିଟ୍ ପରେ କେତେବେଳେ ବାହାରିବା କି କେତେବେଳେ ବାହାରିବା ଏତେ ଟାଇମ୍ ଲାଗିବ ବୋଲେ ସେଇଟା କେତେବେଳେ ବାହାରିବ ସେଟା ଟାଇମ୍ କେତେବେଳେ ସେ ଟାଇମ୍ରେ ତ ଏମାନେ ରେଡ଼ି ହେବେ ନା ଘରେ ସବୁ ହୁଁ ଦଶଟା ବେଳେ ଖରା ହେଉଛି ଯେ ଏତେ ଦଶଟା ଏତେ ଲେଟ୍ କରି ବାହାରିଲେ କେମିତି ହେବ ହଁ ଗରମ ଦିନଟା ନା ପିଲା ଛୁଆ ଧରିକିନା ଯିବୁ ଗରମ ଟିକେ ଥଣ୍ଡା ଥଣ୍ଡା ଗାଡ଼ି ଭିତରେ ଏସି ଅଛି ତ କେ ଯାଣେ ବନ୍ଦ ଯିବୁ ଏସିପେସି ନଥିବ ବେଲେ ଆମେ ମରି ଯିବୁ କି ନାଇଁ

ହଉ ରହୁଛି ହେଲେ ଆଉ ଦଶଟା ବେଳେ ବାହାରିବା ଆଉ କ'ଣ କରିବା